ଆମ୍ବେ ଘରେ ପଶୁମାନଙ୍କୁ ପାଳନ କରିଥାଉ ଆମର ଗାଈ ଗୋରୁ ଏମାନଙ୍କୁ ଆମେ ରଖିଥାଉ ଏବଂ ଛେଳି ମେଣ୍ଢା ଏମାନଙ୍କୁ ଆମେ ପୋଷିଥାଉ ଏମାନଙ୍କର ଯତ୍ନ ବି ଆମେ ନେଇଥାଉ ସେମାନଙ୍କର ଖାଇବା ଏବଂ ଖାଇବା ଏବଂ ସେମାନଙ୍କୁ ଘାସ ଦେଇ ଆମେ ସେମାନଙ୍କୁ ଭଲରେ ରଖିଥାଉ ସେମାନଙ୍କର ପଶୁମାନଙ୍କର ଦେହ ଖରାପ ହେଲେ ଆମର ଡ଼କ୍ଟର୍ ରଖିଛନ୍ତି ପଶୁ ଡ଼କ୍ଟର୍ ସେମାନଙ୍କୁ ଆମେ ଡ଼ାକୁ ଆମର ପଶୁର ଯତ୍ନ ନେବେ ନେବାର ଏବଂ ସରକାର କାଢ଼ିଛନ୍ତି ମୋ ଗୁହାଳ ସେଇ ଗୁହାଳ ମାଧ୍ୟମରେ ଭେଣ୍ଟିଲେଟେ ଆମେ ରଖି ପଶୁମାନଙ୍କୁ ଆମେ ରଖୁ ସେମାନଙ୍କୁ ଠିକ୍ ଭାବରେ ଯତ୍ନ କରୁ ଏବଂ ସେମାନଙ୍କର ସେବାକୁ ଖୋଲା ରଖି ସେମାନଙ୍କର ଘର ବନେଇଥାଉ ସେମାନଙ୍କର ଦାୟିତ୍ୱ ନେଇ ସେମାନେ ଆମ ଗୁହାଳରେ ସେମାନେ ଭଲରେ ରୁହନ୍ତି ଏବଂ ଆମେ ରଖୁ